ଭୁବନେଶ୍ୱରରେ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ବହୁତ ବଢ଼ିଆ ସୁବିଧା ଅଛି ବହୁତ ସୁନ୍ଦର ଭାବରେ ଝିଅମାନେ ସେ'ଠି ଯାଇକରି କାର୍ଯ୍ୟ କରିପାରୁଛନ୍ତି ଆଉ ମହିଳାମାନେ ବି ଆଜି ପାଠ ପଢ଼ି ଭୁବନେଶ୍ୱରରେ ନିଯୁକ୍ତି ପାଇ ପାରୁଛନ୍ତି ଆଉ ସେମିତି କିଛି ଅସୁବିଧା ନାହିଁ ତାଙ୍କର ନିଜସ୍ୱ ଅଭିଜ୍ଞତା ବଳରେ ସେମାନେ ଯାଇ ଭୁବନେଶ୍ୱରରେ ବି ଶିକ୍ଷା କ୍ଷେତ୍ରରେ ନିଯୁକ୍ତି କ୍ଷେତ୍ରରେ ସୁବିଧା ପାଇ ପାରୁଛନ୍ତି